ମୁଁ ମୋର ଅତିଥିମାନଙ୍କୁ ଆସିଲେ ବସିବାକୁ କହେ ତା' ପରେ ଖରାଦିନେ ଥଣ୍ଡା ଦିଏ ଶୀତଦିନେ ଚା' ଦିଏ ଆଉ ତାଙ୍କର ଖାଇବା ପାଇଁ ମୋର ପସନ୍ଦ କରିକି ଭାତ ଡାଲି ମାଛ ଚିକେନ୍ ମଟନ୍ ଛୁଇଁ ଭଜା କଦଳୀ ଭଜା ପନିର୍ ଚଣା ତରକାରୀ ସାଲାଡ୍ ଏସବୁ ରୋଷେଇବାକୁ ପସନ୍ଦ କରେ